ପାଞ୍ଚ ଦୁଇ ଦୁଇ ହଜାର ଚବିଶି ଆଠ ତିନି ଦୁଇହଜାର ଚବିଶି ଚବିଶି ତିନି ଦୁଇହଜାର ଚବିଶି ଅଠର ଚାରି ଦୁଇହଜାର ଚବିଶି ଛବିଶି ପାଞ୍ଚ ଦୁଇହଜାର ଚବିଶି